ଆମ ସଂସ୍କୃତି ଅନୁଯାୟୀ ପରିଧାନ କରା ହେଉଥିବା ପାରମ୍ପରିକ ପୋଷାକ ଭିତରେ ଧୋତି ଗାମୁଛା ଥାଏ ଯାହା ଆମ ପାରମ୍ପରିକ ପିନ୍ଧା ଧୋତି ଏବଂ ପାଇଜାମା ଆଉ ସେଗୁଡ଼ିକ ଆମେ ବିଭିନ୍ନ ପ୍ରକାର ଯାତ୍ରା କି ଘର ପର୍ବ ପର୍ବାଣି ଓଡ଼ିଆ ପର୍ବପର୍ବାଣୀରେ ପିନ୍ଧିଥାଉ ଗାମୁଛା ଧୋତି ପାଇଜାମା ବେଶୀ ଥାଏ ତେଣୁକରି ଆମେ ତାକୁ ଭାରି ସମ୍ମାନର ସହ ପିନ୍ଧୁ ପରିଧାନ କରୁ ଏବଂ ଦେବ କାର୍ଯ୍ୟକ୍ରମ ମଧ୍ୟ କରିଥାଉ